ମୁଁ ଗୋଟିଏ ଭିଡ଼ିଓକନ୍ କ୍ୟାମେରା କିଣିଥିଲି ତାର ପ୍ରାଇସ୍ ବହୁତ କମ୍ ଥିଲା ତାର ଫଟୋ ବି ଭଲ ଆସୁଛି ତାର ଲେନ୍ସ ଗୁଡ଼ାକ ବି ଭଲ ଅଛି ବହୁତ ଦୂରରୁ ବି ଫଟୋ ଗୁଡ଼ାକ ବହୁତ ଭଲ ଆସୁଛି ତାର ଅନ୍ଧାରରେ ବି ଭଲ ଫଟୋ ଆସିପାରୁଛି ବହୁତ ଦୂରରୁ ସେ ଫଟୋ ଗୁଡ଼ାକ ଭଲ କ୍ୟାପଚର କରୁଛି ଫଟୋ ଗୁଡ଼ାକ ବହୁତ ଭଲ ଆସୁଛି